ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ସାମ୍ବାଦିକ ବାବୁ କହୁଛନ୍ତି ତ ଆଜ୍ଞା ମୁଁ କହିଲି ଆମର ସାର୍ ଆମେ ଗଜପତିରୁ କହୁଥିଲୁ ସାର୍ ଆପଣ ଆମ ବିରିୟାନୀ କେମିତି ଟିକିଏ ଇଏ କରିବ କେଉଁ ସାମ୍ବାଦିକ ସମ୍ମିଳନୀରେ ଟିକିଏ ଆମର ଆଡ଼୍ କରିକି ପ୍ରଚାର କଲେ ଭଲ ହୁଅନ୍ତା ଆଉ ଆମେ ତ ଆଦିବାସୀ ଲୋକ ଆଜ୍ଞା ହଁ ହଁ ଆପଣଙ୍କୁ କେତେବେଳେ ଗଜପତିଆଡ଼େ ଆସୁନାହାନ୍ତି ଆପଣଙ୍କୁ ଟିକିଏ ନିମନ୍ତ୍ରଣ ରହିଲା ଆମର ଆମର ବିରିୟାନୀ ଟିକିଏ ଟେଷ୍ଟ୍ କରିଥାନ୍ତେ ତା'ପରେ ଆପଣ ବୁଝିଥାନ୍ତେ ଆମେ ଭଲ ଟେଷ୍ଟ୍ ହିଁ କରୁଛୁ ଆଜ୍ଞା ବିରିୟାନୀଟା ଆଜ୍ଞା ଆଜ୍ଞା ଆଜ୍ଞା ଆମ ଟିକିଏ ଆଡ଼୍ ଦେଇକରି କେମିତି ଆମେ ଟିକିଏ ଆଦିବାସୀ ଲୋକ କେମିତି ଆଗ ଆଗକୁ ବଢ଼ିପାରିବେ ଆଗୁଆ ହେବୁ ଗଜପତିର ନାଁ ଟିକିଏ ଟେକ ରହିବ ଆଜ୍ଞା

କେଉଁଠି କେଉଁ ବିରିୟାନୀ ପ୍ରତିଯୋଗିତାରେ ଆମ ନାଁଟା ଟିକିଏ ଦେଲେ ଭଲ ହୁଅନ୍ତା ଆଉ ଆମେ ଟିକିଏ ଆଜ୍ଞା ଆମକୁ କିଛି ସେମିତି ଇଏ ପ୍ରତିଯୋଗିତାର ସୁଯୋଗ ଦେଲେ ଆମେ ଆମର ଇଏଟା ଆଦିବାସୀ ଲୋକମାନେ କେମିତି ବିରିୟାନୀ ବନାନ୍ତି ତା'ର ବୁଝିପାରିଥାନ୍ତି ଲୋକମାନେ ଆଉ ଆଜ୍ଞା ଆଜ୍ଞ ଆଜ୍ଞା ହଉ ଠିକ୍ ଅଛି ଆପଣଙ୍କୁ ନିମନ୍ତ୍ରଣ ରହିଲା ପର୍ସନାଲି ଆପଣ ଆସିବେ କେତେବେଳେ ଆଉ ଆଜ୍ଞା